ହ୍ୟାଲୋ ଆଜ୍ଞା

ଆଜ୍ଞା ହଁ ଆଜ୍ଞା ସବୁ ତ ଆଜ୍ଞା ନୂଆ ସାର ଆସିଛି ୟୁରିଆ ଗୋଟେ ଆସିଛି ଏଇ ଯେଉଁ ନାଗାର୍ଜୁନର ଯେଉଁ ସବୁ ଅଲଗା ଅଲଗା ସବୁ ସାର ଆଜ୍ଞା ଆସିଛି ନାଗାର୍ଜୁନ ଇଛୁକ ଆଉ ଗ୍ରୋମର୍ ପଟାସ୍ ଏଇ ଟାଇପ୍ର ଆଜ୍ଞା ସୁପର୍ ସବୁ ଭଲ ଭଲ ସବୁ ସାର ଏବେ ଆସିଛି ରେଟ୍ ଆଜ୍ଞା ଏଇନା ତ ସାଢ଼େ ତିନିଶହ ଟଙ୍କା ପଡ଼ୁଛି ୟୁରିଆ ଇଛୁକ ୟୁରିଆଟା ଆଜ୍ଞା ସାଢ଼େ ତିନିଶହ ଟଙ୍କା ପଡ଼ୁଛି ନାଗାର୍ଜୁନ ୟୁରିଆ ନାଗାର୍ଜୁନ ୟୁରିଆ ଆଜ୍ଞା ତିନିଶହ ଚାଳିଶ ଟଙ୍କା ଡି ଏ ପି ଅଛି ଆଜ୍ଞା ତେରଶହ ପଚାଶ ଟଙ୍କା ପଡ଼ିବ ଆଜ୍ଞା ଇଛୁକ ଡି ଏ ପି ଗ୍ରୋମର୍ ଅଛି ଆଜ୍ଞା ଚଉଦଶହ ଦଶ ଟଙ୍କା ପଡ଼ିବ ଚଉଦଶହ ଦଶ ଟଙ୍କା

ହଁ ଆଜ୍ଞା ସେମିତି ଆପଣ ନେଲେ ବହୁତ ଆକରରେ ନେଲେ ଆମେ ବି ଆମର ଜଣେ ବେପାରୀ ନେଇକି ଗଲେ ଆମେ ରେଟ୍ କାଟି ଦେବା କିଛି ଅସୁବିଧା ନାହିଁ ହଉ ଆଜ୍ଞା ହଉ ଆଜ୍ଞା ଆପଣ ଆସନ୍ତୁ କେଉଁ କେଉଁ ସାର ନେବେ ଆପଣ ଆସନ୍ତୁ ଆପଣଙ୍କ ସହିତ କଥାବାର୍ତ୍ତା ହେବା ଆପଣ ସାଙ୍ଗେ ସାଙ୍ଗେ ବି ସାର ନେଇକି ଯିବେ ସୁବିଧାରେ ପୁରା କରିଦେବା ଆଜ୍ଞା ଆଜ୍ଞା

ଆଜ୍ଞା ଏ ଯେଉଁ ସାର୍ ଏ ଯେଉଁ ସୁପର୍ ସାରଟା ନୁହେଁ ସୁପର୍ ଯେଉଁ ସାର ବାହାରୁଛି ଆମର ଆଜ୍ଞା ଚାଷ କଲାବେଳେ ସୁପର୍ ସାରଟା ଦେଇକି କରିବେ ସୁପର୍ ସାରଟା ଭଲ ଏଇନା ରେଟ୍ କମ୍ ଅଛି ପାଞ୍ଚଶହ ପଚାଶ ଟଙ୍କା ରେଟ୍ ହେବ ଆପଣଙ୍କ ପାଇଁ ସେଇ ସାରଟା ନେଇଯାଆନ୍ତୁ ଆପଣ ଭଲ ଉନ୍ନତି କରିବେ ଚାଷ ଆଜ୍ଞା କଲାବେଳେ ବି ଆଗେ ସୁପର୍ ସାରଟା ପକାଇ ଦେବେ ନା ସେ ମାଟି ତଳୁ ତା'ର ଆଜ୍ଞା ପାଞ୍ଚଶହ ପଚାଶ ଟଙ୍କା ଆପଣଙ୍କୁ ପଡ଼ିବ ଆଜ୍ଞା ଆଗେ ଦେଇକି ତା'ପରେ ଆଜ୍ଞା ଯାହା ଯେକୌଣସି ଫସଲ ଲଗାଇବେ ପଟାସ୍ ଦେଲେ ପୋକୋ ଫୋକୋ ଲାଗିବନି ଡି ଏ ପି ଅଛି ଭଲ ଡି ଏ ପି ଆଜ୍ଞା ଅଛି ହଁ ଛୟାଳିଶ ଡି ଏ ପି ଆଜ୍ଞା ନେଇଯିବେ କମ୍ ରେଟ୍ କରିଦେବା ଆଜ୍ଞା ଆଜ୍ଞା ରେଟ୍ ଆଜ୍ଞା ମୁଁ ପୂରା ଆପଣଙ୍କ ପାଇଁ ପୂରା ଫିକ୍ସ ରେଟ୍ କରିଦେବି ଆପଣ ଯେମିତି ଲାଭ କରିବେ ଯେମିତି ବଜାରରେ ଯେଉଁ ରେଟ୍ରେ ଆଣୁଛନ୍ତି ମୁଁ କମ୍ ରେଟ୍ରେ ମୁଁ ହୋଲ୍ ସେଲିଂ ନା ମୁଁ ଆପଣଙ୍କୁ ଠିକ୍ ରେଟ୍ରେ ସାରଟା ଦିଆ କରାଇବି ଆପଣ ଆସନ୍ତୁ ଆଜ୍ଞା ଆପଣ ଆସନ୍ତୁ ଦୋକାନକୁ ଦେଖିବା ଆପଣ ଯେଉଁ ଯେଉଁ ସାର ନେବେ ମୁଁ ପୁରା ଫିକ୍ସ ରେଟ୍ ବଜାର ଠୁ ଆପଣଙ୍କୁ ପୂରା ଅଲଗା ରେଟ୍ରେ ଦେମି ଆଉ ଆମ ପଦନା ମାର୍କେଟରେ ଆଜ୍ଞା ଆମ ଦୋକାନ

ଆସନ୍ତୁ ଆଜ୍ଞା କେଉଁଦିନ ଆସିବେ ହଉ ଠିକ୍ ଅଛି ସାର୍ ଆସନ୍ତୁ ହଉ ସାର୍ ଆସନ୍ତୁ ସବୁବେଳେ ଆଜ୍ଞା ଦୋକାନ ଆମର ଖୋଲା ଅଛି ହଁ ପିଲା ଅଛନ୍ତି ଦୁଇ ତିନିଟା ପିଲା ଅଛନ୍ତି ହଉ ଆଜ୍ଞା ମୁଁ ରହିଲି ଆଜ୍ଞା